ଯଦି ଯଦି ମୋର ଗୋଟିଏ ଦିନର ଖାଦ୍ୟ ଉପରେ ମୁଁ କହିବି ତା'ହେଲେ ସେଇଟା ହେଲା ସନ୍ତୁଳା ସନ୍ତୁଳା ଓ ପନିପରିବା କାହିଁକି ନା ସେ ପନିପରିବାଗୁଡ଼ାକ ସବୁ ପନିପରିବା ଆଳୁ ବାଇଗଣ ଭେଣ୍ଡି କଖାରୁ ଭଣ୍ଡା ସବୁ ମିଶିକି ସନ୍ତୁଳିତ ହୋଇକି ମାନେ ବିନା ଅଳ୍ପ ତେଲ ଅଳ୍ପ ରସୁଣ ପଡ଼ି ଏଇଟା ହୋଇଥାଏ ଯାହାଫଳରେ ଆମର ଉତ୍ତମ ସ୍ଵାସ୍ଥ୍ୟ ହୋଇଥାଏ ସ୍ଵାସ୍ଥ୍ୟ କେବେ ଖରାପ ହୁଏ ନାହିଁ ସେଥିପାଇଁ ମୋତେ ସବୁବେଳେ ବହୁତ ପନିପରିବା ମିକ୍ସ ଥିବ ସେହିଭଳିଆ ଖାଦ୍ୟ ମୋତେ ଅନ୍ତର୍ଭୁକ୍ତ ହେଲେ ମୁଁ ବହୁତ ଖୁସି ହେବି